ବାତ୍ୟା ହେଲେ ମଣିଷରେ ବହୁତ ନଷ୍ଟ ହେଇଥାଏ ଚାଷ ଜମି କ୍ଷୟକ୍ଷତି ହେଇଯାଏ ଲୋକମାନଙ୍କର ଘର ଘର ସବୁ ଭାଙ୍ଗିଯାଏ ଅନେକ ଜୀବଜନ୍ତୁ ମଧ୍ୟ ଭାସିଯାଆନ୍ତି ମରୁଡ଼ି ହେଲେ ମଣିଷମାନଙ୍କର ଅଭାବ ବଢ଼ିଯାଉଛି ଲୋକମାନେ ଖାଇବାକୁ ପାଉନାହାନ୍ତି କଠିନ ଶୀତ ହେଲେ ମଧ୍ୟ ଲୋକମାନଙ୍କର ବହୁତ ଅସୁବିଧା ହେଉଛି ଶୀତ ବହୁତ ଅସୁବିଧା ହେଇଥାଏ ସେ ଦୋକାନ କରେ ସିନା କନ୍ଥା ଲୁଗାପଟା ଚଦର ଆରାମରେ ଦିନ ବିତାଏ କିନ୍ତୁ କିଛି ଗରିବ ଲୋକଙ୍କର ମଧ୍ୟ ଆଲଗା ଲୋକଙ୍କ ପାଖରେ ପଇସା ନଥାଏ ସେମାନେ ବହୁତ ହଇରାଣ ହୁଅନ୍ତି ବାତ୍ୟା ହେଲେ ମଧ୍ୟ ଲୋକମାନଙ୍କର ବହୁତ କ୍ଷୟକ୍ଷତି ହୁଏ

ଘରଦ୍ୱାର ବି ମଣିଷମାନଙ୍କରେ ଭାଙ୍ଗିଯାଏ ଫସଲ ମଧ୍ୟ ନଷ୍ଟ ହୁଏ ସେଥିରେ ବି ମଣିଷର ବହୁତ ଅଭାବ ହୁଏ ମଣିଷର ସେଥିପାଇଁ ମଣିଷକୁ ଅସୁବିଧାର ଅସୁବିଧାବର ସମ୍ମୁଖୀନ ହେବାକୁ ପଡ଼ିଥାଏ